ମୋର ଲେଖିବାର ସବୁଠାରୁ ଆହ୍ୱାନପୂର୍ଣ୍ଣ ଦିଗ ହେଲା ଭବିଷ୍ୟତ ଏବଂ ବିଗତ ଦିନର କଥା ବିଗତ ଦିନର କଥା ଗୁଡ଼ିକୁ ବର୍ତ୍ତମାନ ସହିତ ତୁଳନା କରାଯାଏ ଏବଂ ଭବିଷ୍ୟତର ଏହା ପରିଣାମ କ'ଣ ହେଇପାରେ ସେ ନେଇକିରି ବେଶି ମୁଁ ଦୂରଦୃୃୃୃୃୃୃୃୃୃଷ୍ଟି ଦେଇଥାଏ ଲେଖିବା ପାଇଁ ଏବଂ ବ୍ଲଗ୍ ଏବଂ କ୍ରିଏଟିଭ୍ ବ୍ଲଗ୍ କ'ଣ ସେ'ଗୁଡ଼ାକ ମୁଁ ଅବଗତ ହେଇନାହିଁ ମୁଁ ଲେଖିବା ପାଇଁ ଏମିତି ଜାଗାକୁ ପସନ୍ଦ କରେ ଯୋଉଠିକି ନିରବ ନିରଳା ତେଣୁ ନିଶବ୍ଦ ଜାଗା ହେଇଥିବ ଏବଂ ସେମିତି ଜାଗା ଗୁଡ଼ିକ ହେଉଛି ଦିନ ବେଳେ ହେଲେ ଜଙ୍ଗଲ ମଝିରେ ବସିକି ଲେଖିବା ଏବଂ ରାତ୍ରିରେ ହେଲେ ସମସ୍ତେ ଶୋଇବା ପରେ ନିର୍ଜନ କୋଠରୀରେ ବସି ଲେଖିବା ସେୟାକୁ ମୁଁ ପସନ୍ଦ କରିଥାଏ

ମୋର୍ ଏ ଲେଖା ଗୁଡ଼ାକ ମୋର ଲେଖିବାର ଭାବର ଭାବନାଟା ମୁଁ ସବୁଠାରୁ ପସନ୍ଦ କରେ ଯୋଉଟାକି

ସତ ଘଟଣା ଯାହାକି ଆଖିକୁ ଦେଖାଯାଇଥାଏ ପରିବେଶର ପରିସ୍ଥିତି ସେଇଟା ନେଇକିରି ମୁଁ ଲେଖେ ଭବିଷ୍ୟତରେ କ'ଣ ହେଇପାରେ ଆଗରୁ କେମିତି କରିଥିଲା ବର୍ତ୍ତମାନ କ'ଣ ଚାଲିଛି ଏହାର ପରିଣାମ ଭବିଷ୍ୟତରେ କ''ଣ ହେଇପାରେ ଏ ନେଇକରି ଏଇ ନେଇକରି ମୁଁ ବିଶେଷ କରି ଉପନ୍ୟାସ କିମ୍ବା ନାଟକ ଲେଖିଥାଏ